ଆଜିକାଲି ମୋବାଇଲ୍ ସ୍କ୍ରିନ୍ ଟାଇମ୍ କାରଣ ଅଧିକାଂଶ ପିଲା ପଡ଼ିଆକୁ ଖେଳିବା ପାଇଁ ଯାଉନାହାନ୍ତି ମୋବାଇଲ୍ରେ ଗେମ୍ ଖେଳିବା ପାଇଁ ଆଗ୍ରହୀ ହେଉଛନ୍ତି କିନ୍ତୁ ଏହା ଠିକ୍ ନୁହେଁ ଶାରୀରିକ ପରିଶ୍ରମ କରି କ୍ରୀଡ଼ା କରିବା ନିଜ ସ୍ୱାସ୍ଥ୍ୟ ପକ୍ଷରେ ଭଲ ଆମ ସାର୍ ଆମେ ସ୍କୁଲ୍ରୁ ଆସି ଚାରିଟା ସମୟରେ ପଡ଼ିଆକୁ ଟିଫିନ୍ ସାରି ଖେଳିବାକୁ ଯାଉଁ ଫୁଟ୍ବଲ୍ ବାଗୁଡ଼ି ବୋହୁ ଚୋରି ଏଭଳି ବିଭିନ୍ନ ପ୍ରକାର ଖେଳ ଖେଳୁଥାଏ ଯାହାଫଳରେ ସମସ୍ତଙ୍କର ଦେହ ମନ ଫୁର୍ତ୍ତି ରହେ ଶାରୀରିକ ବ୍ୟାୟାମ ମଧ୍ୟ ହୁଏ ଖେଳିବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହୋଇଥାଏ ଏହିସବୁ ଖେଳ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେହରୁ ଦୂର ହେଇଯାଏ ଯେ ଭଲ ରକ୍ତ ସଞ୍ଚାଳନ ନେଲେ ଆମ ଦେହରେ ଥିବା ସମସ୍ତ ଶକ୍ତି ବଳ ଯୋଗାଇଥାନ୍ତି

ଏବେ ପିଲାମାନେ ଖେଳିବାକୁ ଯାଉନାହାନ୍ତି ପଢ଼ିବାକୁ ଯାଉନାହାନ୍ତି ମୋବାଇଲ୍ ଦେଖୁଛନ୍ତି କିନ୍ତୁ ମୁଁ ମୋ ପଡ଼ୋଶୀ ଘର ପିଲା ମୋର ନାତି ନାତୁଣି ଏମାନଙ୍କୁ ସବୁ ଖେଳିବା ପାଇଁ ଉପଦେଶ ଦିଏ ଏବଂ ସେମାନେ ମଧ୍ୟ ମୋ କଥା ମାନି ପଡ଼ିଆରେ ଯାଇ ଖେଳ ଖେଳନ୍ତି ମୁଁ ବି ତାଙ୍କ ସହିତ ଖେଳରେ ଭାଗନିଏ ଯାହାଫଳରେ ସେମାନଙ୍କର ଗୋଟେ ଆଗ୍ରହ ହେବ ଧାଁ ଦୌଡ଼ ପୁଚି ଲୁଡ଼ୁ ବାଗୁଡ଼ି ବହୁଚୋରି ବଲ୍ ଫୁଟବଲ୍ ପିଲାମାନଙ୍କୁ ନେଇକି ଖେଳାଏ ଖେଳ କରେ ଏବଂ ନିଜେ ତାଙ୍କ ଦେହ ମନ ଭଲ ରହିବା ପାଇଁ ରାସ୍ତା ବତାଏ ପିଲାମାନେ ମୋ କଥା ମାନି ବି ସେମାନେ ମୋ ସହିତ ଖେଳିବାକୁ ପ୍ରତ୍ୟେକ ଦିନ ଏବେ ପନ୍ଦରରୁ କୋଡ଼ିଏ ଜଣ ପିଲା ଆମ ସାହିରେ ବା ବସ୍ତିରେ ଥିବା ପିଲାମାନେ ସେ ଚାରିଟା ବେଳେ ଆସିଲେ ମୁଁ ଅପେକ୍ଷା କରିଥାଏ ସେମାନେ ମଧ୍ୟ ଆସି ଘରେ ପହଁଞ୍ଚିକି କିଛି ଟିଫିନ୍ କରି ମୋ ପାଖକୁ ଆସନ୍ତି ଯେ ଯେ ତା'ର ଖେଳ ପଡ଼ିଆକୁ ଯିବା ସମସ୍ତେ ମିଶିକି ଖେଳିବା ତେଣୁ ସେମାନେ ଏବେ ଏତେ ଆଗ୍ରହୀ ହେଇଛନ୍ତି ସାତଟା ବାଜିଲା ମାନେ ସେ ଆସିକି ଜେଜେ କେମିତି ପାଖରେ ପହଁଞ୍ଚିବା ଆମେ ସମସ୍ତେ ଖେଳିବା ଯାଇ ତାଙ୍କ ସାଙ୍ଗରେ ପିଲାମାନଙ୍କୁ ଏବେ ବହୁତ ଉତ୍ସାହ କରି ଏବେ ସେମାନଙ୍କୁ ଖେଳ ରାସ୍ତାକୁ ନେଇ ଆସିଛି ସେମାନେ ବି ଖେଳୁଛନ୍ତି ତେଣୁ ପିଲାଙ୍କୁ ବହୁତ ଖେଳ ଆଗ୍ରହୀ କରିବା ପାଇଁ ଚାହେଁ ଦେଖଉଛି